ଆମ ଓଡ଼ିଶାରେ ଏମିତିକା କିଛି ଏରିଆ ଅଛି ଯେଉଁଠାରେ କୌଣସି ଲୋକର ଦେହ

ଗୁଣିଗାରେଡ଼ି ହେଉଛି ବୋଲି କେହି ତାକୁ ଝଡ଼ା ଫୁଙ୍କା କରନ୍ତି ଯାହାଦ୍ୱାରା ରୋଗୀର ଦେହ ବହୁତ ଖରାପ ହୋଇଥାଏ ଏହିପରି କି ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ ଏହାସବୁ ଏରିଆ ଏରିଆ ହେଲେ ରୋଗ କଳାହାଣ୍ଡି କଳାହାଣ୍ଡି ଏହିସବୁ ଜିଲ୍ଲାରେ ଲୋକ ଅନ୍ଧ ବିଶ୍ୱାସକୁ ବିଶ୍ୱାସ କରନ୍ତି ଏହାକୁ ଏହାକ ଦ୍ୱାରା କରିବା ପାଇଁ ଏହାସବୁ ଗାଁମାନଙ୍କରେ ବିଭିନ୍ନ ପଥପ୍ରାନ୍ତ ନାଟକ ମାନେ ପରିବେଷଣ କରାଯାଇଥାଏ ସ୍ୱାସ୍ଥ୍ୟ ବର୍ତ୍ତମାନରେ ବିଜ୍ଞାନ ଯୁଗରେ ଏହାସବୁ ଅନ୍ଧ ବିଶ୍ୱାସ ଆସ୍ତେ ଆସ୍ତେ ଦୂର ହେଲାଣି ଲୋକ ଦେହ ଖରାପ ଖରାପ ହେଲେ ମେଡ଼ିକାଲ୍ ଯାଇଛନ୍ତି ଏବେ ସରକାରୀ ତରଫରୁ ରୋଗୀଙ୍କୁ ନେବା ପାଇଁ ଶହେ ଆଠ ଗାଡ଼ିର ବ୍ୟବସ୍ଥା କରୁଛନ୍ତି ଯାହାଫଳରେ ରୋଗୀ ଶୀଘ୍ର ଯାଇ ମେଡ଼ିକାଲ୍ରେ ପହଞ୍ଚି ପାରୁଛନ୍ତି ମେଡ଼ିକାଲ୍ରେ ରୋଗୀଙ୍କୁ ମାଗଣାରେ ଖଇବା ଔଷଧମାନ ଯୋଗାଇ ଦିଆଯାଉଛି ଯାହାଦ୍ୱାରା ରୋଗୀ ସୁସ୍ଥ ହୋଇ ଘରକୁ ଫେରି ପାରୁଛେ